ତ ମୋର ପ୍ରଥମ ଉତ୍ପାଦ ହେଉଛି ସୋଫା ତ ମୁଁ ଆଜିକା ଆପଣଙ୍କୁ ସୋଫାବାଦେ କିଛି କହିବାକୁ ଯାଉଛି ତ ଆ ଆପଣ ଦେଖିଥିବେ ଆପଣଙ୍କ ଘରେ ବି ଓ ଆପଣଙ୍କ ବାହାରେ ବି ଓ ଆପଣ ଆପଣଙ୍କ ବନ୍ଧୁ ଘରକୁ ବି ଆପଣ ଦେଖିଥିବେ କି ଆମେ ସୋଫା ଆମେ ଯେଉଁ ସୋଫାରେ ଆମର୍ ସୋଫାରେ ଆମେ କ'ଣ ପାଇଁ ବ୍ୟବହାର କରୁ ବସିବା ପାଇଁ ସୋଫା ସୋଫା ଯିଏ ବି ବନାଇଛି ସିଏ ଖାଲି ବସିବା ପାଇଁ ବନାଇଛି ତା'ର କେହି ଅ ଅଲଗା କାର୍ଯ୍ୟ ନାହିଁ ବାକି ଯେଉଁ କାର୍ଯ୍ୟ ପାଇଁ ଆମେ ସେଇଟା ବ୍ୟବହାର କରୁଁ ସେଇ କାର୍ଯ୍ୟ ଆମକୁ ବହୁତ ଆରାମ ଲାଗେ ଆମେ ଯେତେବେଳେ ସୋଫାରେ ଆମେ ଯେତେବେଳେ ବାହାରକୁ ବଜାରକୁ ଯାଇଥାଉଁ ଯେତେବେଳେ ଆସିଥାଉଁ ସେତେବେଳେ ଆମକୁ ବହୁତ ଆରାମ ଲାଗିଥାଏ ବସିଲା ପରେ ତ ସେହି ଅନୁଭୂତିଟା ବହୁତ ବଢ଼ିଆ ଥାଏ ମୁଁ କହିବି ସୋଫା ନଥାଏ ବହୁତ ପ୍ରକାରର ଥାଏ କେହିଟା କାଠରେ ତିଆରି କେହିଟା ଲୁହାରେ ବନା ହେଇଥାଏ ଓ କାଠରେ ଥାଇ ତା ଉପରେ ଗଦି ପକାଯାଇ ଥାଏ ଆଉ କେହିଟା ଲୁହାରେ ତା'ର ଗଦି ତ ମୁଁ କ ମୁଁ କହିବାକୁ ଚାହୁଁଛି ଦୁଇଟା କାଠ ଓ କିନ୍ତୁ ମୁଁ କହିବାକୁ ଚାହୁଛି ଲୁହାଟା ବହୁତ ଖରାପ ଲୁହାରେ ଯଦି ଗଦି ପକାଇଛି ତ କଣା ହୁୁଏ ଗଦି ବହୁତ ଦିନରେ ତ ଯାଇନି ଆପଣଙ୍କୁ କେ କେମି ବର୍ଷ ଯିବ ଆପଣଙ୍କୁ ମାନେ ଚାର ପାଞ୍ଚ ବର୍ଷ ଯିବା ଛଅ ନମ୍ବର୍ ଯେତେବେଳେ ବର୍ଷ ପଳାଇଆସିବ ସେତେବେଳେ ଆପଣଙ୍କୁ କାହବା ସୋଫାର ଗଦିଟା ସେଇଟା ଦବି ଯିବା ଓ ଦବି ସାରିଲା ପରେ ଲୁହା ଜିନିଷରେ ବାହାରକୁ ଆସିଯିବ ତ ସେତେବେଳେ ଆପଣ ସେତେବେଳେ ଆପଣ ଯେତେବେଳେ ବସିବେ ଆପଣଙ୍କ ଲୁହା ଆପଣଙ୍କ ଦେହରେ ବାଜିିଯିବ ତ ସେତେବେଳେ ଆପଣଙ୍କୁ ବହୁତ ବହୁତ ଦର୍ଜା ହବ ବହୁତ ଚାଁ ବ ବହୁତ ଚାଁବ ତ ସେତେବେଳେ ଆପଣ କ'ଣ କରିବେ ତ ସେଥିପାଇଁ ମୁଁ ଆମକୁ କହୁଛି ଆପଣ ଯେତେବେଳେ ବି ସୋଫା କିଣିବେ ଆପଣ କାଠ ସୋଫା କିଣୁନ୍ କାଠ ତ ଆପଣ ବସିଲେ ବଟ୍ ଲୁହା ଲୁହା ଯେତେବେଳେ ସୋଫା ହେନ୍ତା ବାହାରିକି ଦିସି ଆମର୍ କାଠର ସୋଫାରେ ହେ ଲୁହା ଏନ୍ତା ବାହାରିକି ନାଇଁ ଥାଏ ତମ ଏତେ ଆପଣକୁ କହିବାର୍ ଲାଗି ଚାହୁଁଛୁ ଅ ଆମେ ସୋଫା ବସବା ଲାଗି ୟୁଜ୍ କରୁଛୁଁ ତା'ର ବେଶୀ ବହୁତ ୟୁଜ୍ ନାଇଁନ